ମୋତେ ଗପ ଲେଖିବା ପାଇଁ ଭଲ ଲାଗେ ମୁଁ ଗୋଟେ ଗପ ଲେଖିଥିଲି ଆଉ ତା'ର ନାମ ହେଉଛି ମାନବ ସେବା ହିଁ ମାଧବ ସେବା ଆଉ ଏଇ ଗପଟି ମୋ ନାତି ଏବଂ ନାତୁଣି ମାନଙ୍କୁ ବହୁତ ମନକୁ ପାଇଲା ଆଉ ଦେଇକିରି ମୁଁ ସେ ଗପ କହିଲି ଗପ କହିସାରିବା ପରେ ସେମାନେ ବହୁତ ଖୁସି ହେଲେ ଆଉ ଛୁଆମାନେ ତ ଗପ ଗୀତ ଶୁଣିବା ପାଇଁ ଅନେକ ଇଚ୍ଛା କରନ୍ତି ଆଉ ତା'ପରେ ଗୁଟେ ଗୀତ ବି ଗାଇଥିଲି ଆଉ ସେ ସେଇ ଗୀତଟା ସେମାନେ ବହୁତ ପସନ୍ଦ କଲେ ଏହିପରି ଆଉ ଯେଉଁ ଗପଟା ମୁଁ ତାଙ୍କୁ ଉପହାର ଦେଇଥିଲି ସେଥିରେ ଭଲ ନୀତିଶିକ୍ଷା ନୀତିଶିକ୍ଷା ଥିଲା ଯେଉଁଥିରେ ସେମାନେ ଭଲ କଥା ବି ଶିଖିପାରିବେ ଏବଂ ଭଲ କାମ ମଧ୍ୟ କରିପାରିବେ